ବାହ୍ୟ ସଂସ୍କୃତି ଦ୍ୱାରା ଓଡ଼ିଶାର ସଂସ୍କୃତି ବିଭିନ୍ନ ଭାବ ବିଭିନ୍ନ ଭାବରେ ପ୍ରଭାବିତ ହୋଇଥାଏ ଯେପରିକି ସାମୁଦ୍ରିକ ବାଣିଜ୍ୟ ଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ବାହାର ଦେଶ ସହିତ ଯେଉଁ ବାଣିଜ୍ୟ କାରବାର ହୁଏ ସେଥି ସହିତ ମଧ୍ୟ ସମୁଦ୍ର ମାର୍ଗ ଦେଇ ଯେଉଁ ଆମ ଦେଶର ଲୋକମାନେ ମାନେ ଆମ ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ଯାଆନ୍ତି ଏବଂ ସେଠାର ଲୋକମାନେ ଆମ ରାଜ୍ୟରେ ଆସି ଯେଉଁ ବାଣିଜ୍ୟ କାରବାର କରନ୍ତି ତାହାଦ୍ୱାରା ମଧ୍ୟ ଓଡ଼ିଶାର ସଂସ୍କୃତି ପ୍ରଭାବିତ ହୋଇଥାଏ